ଆମ ଖୋର୍ଦ୍ଧା ଜିଲ୍ଲାରେ ଅନେକ ବୈଜ୍ଞାନିକ କଲେଜ ମଧ୍ୟ ଅଛି ବୈଜ୍ଞାନିକ କଲେଜରେ ଆମ ଆଇଟିଆଇ କଲେଜ ମୁଖ୍ୟରେ ଅଛନ୍ତି ଏମିତି ଆମ ଜିଲ୍ଲାରେ କେତେ ତ କଲେଜ ଅଛି ହେଲେ ଆଇଟିଆଇ କଲେଜ ଇଞ୍ଜିନିୟର କଲେଜ ଇଞ୍ଜିନିୟର କଲେଜରେ ଇଞ୍ଜିନିୟର ଗବେଷଣା କରିଛନ୍ତି ଆଇଟିଆଇ କଲେଜରେ ଆଇଟିଆଇ ଗବେଷଣା କରିଛନ୍ତି ସାଇନ୍ସ କଲେଜରେ ସାଇନ୍ସ ଗବେଷଣା କରିଛନ୍ତି ଏମିତି ସମସ୍ତେ ଗବେଷଣା କରି ଆମ ଆଇଟିଆଇ କଲେଜଟି ଆମ ଓଡ଼ିଶାରେ ଗୌରବ ଅର୍ଜନ କରିଛି ବା ନମ୍ବର ୱାନରେ ରହିଅଛି ତେଣୁକରି ସେମାନେ ଅନେକ ଜାଗାରୁ ଅନେକ ସ୍ଥାନରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି